ହଁ ମୁଁ ଆମ ମୋବାଇଲରେ ଗେମ୍ ଖେଳୁଛି ସେ ଗେମ୍ ର ନାମ ହେଉଛି ଫ୍ରି ଫାୟାର ଏଥିରେ ବିଭିନ୍ନ ପ୍ରକାରର ଗନ୍ ସବୁ ରହିଛି ଯେପରି କି ଏକେ ଫର୍ଟି ସେଭେନ ଜିଓ ଓନ୍ ଏଇଟ୍ ଡେଜିଟକାଲ ହାମସ୍ ଏମ୍ ସିକ୍ସଟି ଆଦି ବିଭିନ୍ନ ପ୍ରକାରର ଗନ୍ ସବୁ ରହିଥାଏ ଏହି ଗେମ୍ କୁ ଖେଳିବାକୁ ବହୁତ ଲୋକ ଭଲପାଆନ୍ତି ଆମରି ଗ୍ରାମର ପ୍ରାୟ ସବୁ ପିଲା ଫ୍ରି ଫାୟାର ଖେଳନ୍ତି ଫ୍ରି ଫାୟାର ରେ କ୍ଲାସ ସ୍କ୍ବାଡ଼ ରିଙ୍ଗ୍ ବରମୁଦା ରିଙ୍ଗ୍ ଲୋନଫ୍ ଟ୍ରେନିଙ୍ଗ କଷ୍ଟ୍ୟୁମ ବିଗ୍ ହେଡ୍ ଆଦି ଗେମ୍ ସବୁ ରହିଥାଏ ବରମୁଦା ରିଙ୍ଗ୍ ଖେଳିବା ବେଳେ ଆପଣ ଯଦି ସୋଲୋ ଖେଳିବାକୁ ଚାହୁଁଛନ୍ତି ତେବେ ସୋଲୋ କରିବ ଆଉ ଡୁଅ ଖେଳିବାକୁ ଚାହୁଁଛନ୍ତି ତ ଡୁଅ କରିବ ଆଉ ସ୍କ୍ବାଡ଼ କରିବାକୁ ଚାହୁଁଛନ୍ତି ସ୍କ୍ବାଡ଼ ମଧ୍ୟ କରିପାରିବେ ବରମୁଦା ରିଙ୍ଗ୍ ରେ ପ୍ରାୟ ଅଣଚାଶରୁ ଏକାବନ ପର୍ଯ୍ୟନ୍ତ ବନ୍ଦା ରୁହନ୍ତି ଆଉ କ୍ଲାସ ସ୍କ୍ବାଡ଼ ରିଙ୍ଗ୍ ରେ ମୁଁ ଯଦି ଖେଳିଥାନ୍ତି ମୋ ସାଙ୍ଗରେ ଆଉ ତିନି ଜଣ ଖେଳିବେ ଆଉ ତାଙ୍କ ପଟେ ଆଉ ଚାରି ଜଣ ଖେଳିବେ ସେଥିପାଇଁ ଏଇ ଗେମ୍ ଟି ଖେଳିବାକୁ ବହୁତ ଭଲ ପାଆନ୍ତି ଲାଷ୍ଟକୁ ଜିତିଲା ପରେ ଲେଖିଥାଏ ବୁୟା